ମୋର ପ୍ରିୟ କ୍ରିକେଟ୍ ଖେଳାଳି ନାମ ହେଉଛି ରୋହିତ ଶର୍ମା କାରଣ ସିଏ ଇଣ୍ଡିଆର କ୍ୟାପ୍ ଏବେ କ୍ୟାପଟେନ୍ ଅଛି ଓ ତାଙ୍କର ଖେଳ ମଧ୍ୟ ମୋତେ ବହୁତ ପ୍ରଶନ୍ନ କରିଛି ସେ ଯେମିତି ଷ୍ଟାଇଲ୍ ତାଙ୍କର ସେମିତି ଖେଳ ମୁଁ ଜନ୍ମରୁ ତାଙ୍କର ଫ୍ୟାନ୍ ହେଇଅଛି ତାଙ୍କ ଖେଳ ମୁଁ ତାଙ୍କର ବିଗ୍ ଫ୍ୟାନ୍ ତାଙ୍କ ଖେଳ ମୋତେ ଏତେ ଯାଇ ପ୍ରଶନ୍ନ କାରଣ ସିଏ ଯେଉଁ ସମୟରେ ଯେଉଁ ଭଳି ପରିସ୍ଥିତ ଆସୁନା କାହିଁକି ସେ ନିଜ ଖେଳକୁ କେବେ ଭୁଲନ୍ତି ନାହିଁ ଓ ସବୁବେଳେ ଦେଶ ପାଇଁ ଖେଳନ୍ତି ସେଥିପାଇଁ ମୋର ରୋହିତ ଶର୍ମା ପସନ୍ଦ